ହ୍ୟାଲୋ ମୁଁ ଲିପୁନ ବେହେରା କହୁଥିଲି ପ୍ରଷଦାରୁ ମୁଁ ଯେଉଁ ଅର୍ଡ଼ର କରିଥିଲି ସେହି ଅର୍ଡ଼ରରେ ମୁଁ କିଛି ଆଉ ଖାଦ୍ୟ ଏଡ଼୍ କରିବାକୁ ଚାହୁଁଛି ଆପଣଙ୍କ ହୋଟେଲରେ କ'ଣ କ'ଣ ଉପଲବ୍ଧ ଅଛି ଯେମିତିକି ହେଲା ଚିକେନ୍ ବିରିୟାନୀ ପାମ୍ପଡ଼ ଚିକେନ୍ କସା ପନିର ଟକା ସାଲାଡ଼ ଆଉ କିଛି ନମକିିନ ଜିନିଷ ଯଦି ଅଛି ତା'ହେଲେ ମୋ ଅର୍ଡ଼ରରେ ସେହି ଖାଦ୍ୟଗୁଡ଼ିକୁ ଆଡ଼୍ କରିଦେବେ ଆଉ ମଧ୍ୟ ଚିକେନ୍ ବିରିୟାନୀ ଆଉ ଗୋଟେ ଆଡ଼୍ କରିବେ ଥ୍ୟାଙ୍କ ୟୁ